ହଁ ଆମ ଅଞ୍ଚଳରେ ତ ବହୁତଗୁଡ଼ିଏ ଏମିତି ଅଛନ୍ତି ପକ୍ଷୀ ଦେଖିବାକୁ ମିଳିଥାଏ ସେହି ଭିତରୁ ଶୁଆ ବହୁତ ମୋର ପ୍ରିୟ କାହିଁକିନା ଶୁଆ ତାଙ୍କର ଯେଉଁ ଘରେ ରଖିବାର ସଉକ ଆମର ବହୁତ ପ୍ରିୟ ମୋତେ ଆଉ ତା'ର ଯେଉଁ କଥା କହିବା ଶିଖିବାରେ ଯେଉଁ ମିଠା ମିଠା ତା' ଲାଗେ ତା' ଥଣ୍ଟ ନାଲିଆ ଆଉ ଦେଖିବାକୁ ସୁନ୍ଦର ସବୁଜ ପରି ସେଥିପାଇଁ ଆମକୁ ପକ୍ଷୀ ଆଉ ତାକୁ ରଖିବାରେ ମୋର ବହୁତ ପସନ୍ଦ